ବଲାଙ୍ଗୀରର ରାଜା ରାଜେନ୍ଦ୍ର ନାରାୟଣ ସିଂ ଦେବ ତାଙ୍କର ପୁତ୍ର ହେଉଛନ୍ତି ଅନଙ୍ଗ ଉଦୟ ସିନ୍ଧୁ ତାଙ୍କ ପୁତ୍ର ଗଲିକେଶ ନାରାୟଣ ସିନ୍ଧୁ ରାଜେନ୍ଦ୍ର ନାରାୟଣଙ୍କ ରାଜତ୍ୱ କାଳରେ ବହୁତ ଗୁଡ଼ିଏ ଧାର୍ମିକ ଅନୁଷ୍ଠାନ ସ୍ଥାପନା କରାଯାଇଥିଲା ତାଙ୍କର ଏକ ସେ ମଧ୍ୟ ଆମ ଓଡ଼ିଶା ପଲିବର ରାଷ୍ଟ୍ରର ମଧ୍ୟ ସ୍ୱାସ୍ଥ୍ୟସେଵୀ ଥିଲି ସେ ମଧ୍ୟ ଓଡ଼ିଶାର ରାଜତ୍ୱକାଳରେ ଶାସନ କରିଥିଲେ ତାଙ୍କର ପ୍ରଥା ଗୁଡ଼ିକ ହେଉଥିଲା ତାହା ଲୋକମାନେ ପାଳନ କରୁଥିଲେ ତାଙ୍କର ରାଜତତ୍ୱ ଶାସନରେ ଯେଉଁଥିବ ପର୍ଯ୍ୟଟକ ତାନ୍ତ୍ରିିଆଜ ସୁପରିଚାଳିତ କରିଥିଲେ ସେ ମଧ୍ୟ ଆମ ଓଡ଼ିଶର ପ୍ରଶାସନିକ ବା ମଧ୍ୟ କି ତାଙ୍କ ମୃତ୍ୟୁକରଣ କରିବା ପରି ତାଙ୍କର କ୍ଷତ୍ର ଅରଙ୍ଗ ଉଦୟ ସିଂଘୁ ଶାସନ ଭାରତ ତୁଲାଇଥିଲେ ତାଙ୍କ ପୁତ୍ର ମଧ୍ୟ ରାଜନୀତିର ଏକ ଅଂଶଗ୍ରହଣ କରିଥିଲେ